ଆମ ପରିବାର ପ୍ରତି ସ୍ୱାସ୍ଥ୍ୟକର ବ୍ୟଞ୍ଜନ କହିଲେ ଆମେ ମୁଖ୍ୟତଃ ଗାଁରେ ବାସ କରୁଛୁ ଆମ ଗାଁରେ ସଜନା ଶାଗ ସଜନା ଛୁଇଁରୁ ବିଭିନ୍ନ ବିଭିନ୍ନ ପ୍ରକାର ଖାଦ୍ୟ ଆମେ ପ୍ରସ୍ତୁତ କରୁ ସେମିତି ଅମୃତଭଣ୍ଡା ଏଇ ଯେଉଁ ବାଡ଼ିର ବିଭିନ୍ନ ପ୍ରକାର ଶାଗ ମିଳୁଛି ସେ ଶାଗରୁ ବିଭିନ୍ନ ପ୍ରକାର ବୋଇତାଳୁ ବୋଇତାଳୁ ଲାଉ କଖାରୁ ଏମିତି ଆଳୁ ଖମ୍ବଆଳୁ ଏଇ ସବୁକୁ ନେଇକି ଆମେ ବିଭିନ୍ନ ସ୍ୱାସ୍ଥ୍ୟକର ବ୍ୟଞ୍ଜନ ତିଆରି କରିବା ପାଇଁ ଚେଷ୍ଟା କରିଥାଉ ଯେମିତି ଅମୃତଭଣ୍ଡାକୁ ସିମେଇ ଟାଇପର କରିକି ଶୁଖାଇକି ତାକୁ ସିମେଇ କରିକି ପିଲାମାନଙ୍କୁ ବି ଖୁଏଇ ହେଉଛି ନିଜେ ବି ଖାଇକି ହେବ କାରଣ ସେଇଟା ଗୋଟେ ସ୍ୱାସ୍ଥ୍ୟକର ପରିବା ବୋଲି ଆମେ ଜାଣୁଛୁ ସେଇ ପ୍ରକାର ଆମକୁ ଯେଉଁ ସଜନା ଛୁଇଁ ସଜନା ଛୁଇଁକୁ ବିଭିନ୍ନ ପ୍ରକାର ପନିପରିବା ସାଙ୍ଗରେ ମିଶାଇକି ଖାଇବା ଦ୍ଵାରା ସେସବୁ ମଧ୍ୟ ଆମକୁ ସ୍ୱାସ୍ଥ୍ୟକର ପରିବାରେ ଯାଉଛି ତା ସାଙ୍ଗକୁ ଆମ ପିଲା ବାଡ଼ିର ଯେଉଁ ଖମ୍ବଆଳୁ କି ସାରୁ କି ବିଭିନ୍ନ ପ୍ରକାରର ଶାଗ ମିଳୁଛି ସେ ଶାଗ ପ୍ରତି ସବୁ ଖାଇବା ଦ୍ଵାରା ଆମକୁ କିଛି ପନିପରିବା ମିଳୁଛି ଯେଉଁ ପନିପରିବା କି ଆମ ବାଡ଼ି ବଗିଚାରେ ମିଳିଯାଉଛି ବିନା ସାର ଖତରେ ସେସବୁ ପ୍ରସ୍ତୁତ ହେଉଛି ତେଣୁ ଆମେ ବିଭିନ୍ନ ପ୍ରକାର କିଣା ଶାଗ ପନିପରିବା ପନିପରିବା ଠାରୁ ବାଡ଼ି ତିଆରି ବାଡ଼ିରେ ଯୋଉ ହେଉଥିବ ସେସବୁ ପନିପରିବା ଖାଇବା ଦ୍ଵାରା ଆମକୁ ଅଧିକ ସ୍ୱାସ୍ଥ୍ୟକର ହେବ ବୋଲି ଆମେ ଅନୁଭବ କରିକି କିଣା ପନିପରିବା ତୁଳନାରେ ବାଡ଼ିର ଯେଉଁ ପନିପରିବା ହେଉଛୁ ସେସବୁ ଖାଇବାକୁ ଆମେ ଅଧିକ ଗୁରୁତ୍ୱ ଦେଉଅଛୁ